ଆମର ବାରିପଟେ ଗୋଟେ ବଗିଚା ଅଛି ଯେଉଁଥିରେ ଅନ୍ୟାନ୍ୟ ଆମେ ମୋ ମାଆ ବହୁତ ବିଭିନ୍ନ ପ୍ରକାରର ଫୁଲ ଗଛ ଛୋଟ ବଡ଼ ବହୁତ ଫୁଲ ଗଛ ଲଗେଇଛନ୍ତି ସେଥିରେ ସେଥିରେ ବହୁତ ସୁନ୍ଦର ଫୁଲ ଫୁଲ ହୋଇଥାଏ ଗଛ ଗୁଡ଼ାକ ବହୁତ ସୁନ୍ଦର ବଢ଼ିଛି ଯାହାଦ୍ୱାରା ମୋ ମାଆ ସେ ଗଛ ଗୁଡ଼ାକରେ ପ୍ରତିଦିନ ବହୁତ ଯତ୍ନ କରନ୍ତି ପ୍ରତିଦିନ ସେ ଗଛ ଗୁଡ଼ାକରେ ଖତ ସାର ପ୍ରୟୋଗ କରନ୍ତି ପାଣି ଜଳସେଚନ କରନ୍ତି ସେମାନଙ୍କର କୋଡ଼ ଖସ କରିକି ମାଟିକୁ ଉଦ୍ଭିଦକୁ ଉଦ୍ଭିଦକୁ ସାଇଜ୍ରେେ ମାନେ ଉଦ୍ଭିଦ ଗୁଡ଼ାକ ଭଲ ବଢ଼େଇବା ପାଇଁ ମାଟି ଗୁଡ଼ାକ ସାଇଜ୍ କରିକି ରଖନ୍ତି ଗଛ ଗୁଡ଼ାକ ବହୁତ ସୂର୍ଯ୍ୟାଲୋକ ଜଳ ପାଣି ପବନ ସବୁ ପାଇକି ବହୁତ ଭଲ ଭାବରେ ବଢ଼ୁଛି ଆଉ ବଗିଚାରେ ବଗିଚାଟାକୁ ବହୁତ ସୁନ୍ଦର ସବୁଜ କରି ରଖିଛନ୍ତି ମୋ ମାଆ ଯୋଉ ସେ ବଗିଚାର ଚାରିପାଖରେ ସେ ଗଛ ଗୁଡ଼ାକ ଗଛ ଗୁଡ଼ିକର ଚାରିପାଖରେ ଯେଉଁ ଅନ୍ୟାନ୍ୟ ସବୁ ଉଦ୍ଭିଦ ଗୁଡ଼ାକ ହୋଇଥିବ ଘାସ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଗଛ ସବୁ ମୋ ମାଆ ଉପାଡ଼େଇକି ସେଗୁଡ଼ାକ ସବୁ ସଫା କରନ୍ତି ମାଟିଟାକୁ ସଫା କରିକି ସୁନ୍ଦର ସାଇଜ୍ କରିକି ରଖନ୍ତି ଆମ ବଗିଚା ଦେଖିବାକୁ ବହୁତ ସୁନ୍ଦର ଲାଗେ ମୋ ମାଆ ବହୁତ ଭଲ ଭାବରେ ଯତ୍ନ ନିଅନ୍ତି ସେ ବଗିଚାର ଏମିତିକି ବଗିଚାର ବିଭିନ୍ନ ପ୍ରକାରର ଗଛ ରହିଛି ଯେମିତିକି ଗୋଲାପ ସେବତୀ ଜୁଇ ମଲ୍ଲି ଏ ସବୁ ବିଭିନ୍ନ ପ୍ରକାର ଫୁଲ ଗଛ ପୂଜା ଗଛ ସବୁ ଗଛ ଲଗାନ୍ତି ମୋ ମାଆ ଆଉ ଗଛ ବି ବହୁତ ସୁନ୍ଦର ଯତ୍ନ ନିଅନ୍ତି ମୋ ମାଆ